କହିବାକୁ ଗଲେ ସହରାଞ୍ଚଳ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଓ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଅପେକ୍ଷା କେତେ ଗୁଣରେ ସେ ହିଁ ଭଲ ସହରାଞ୍ଚଳର ସ୍ୱାସ୍ଥ୍ୟ ସେବା କେନ୍ଦ୍ର କହିବାକୁ ଗଲେ ସହରାଞ୍ଚଳ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ବହୁତ ଫେସିଲିଟି ମିଳିଥାଏ କ'ଣ କ'ଣ ନା କାରଣ ସହରାଞ୍ଚଳ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଆମ୍ବୁଲାନ୍ସର ସହାୟତା ମିଳେ ଓ ବଡ଼ ବଡ଼ ଡକ୍ଟରମାନେ ଆସନ୍ତି ବହୁତ ଗୁଡ଼ିଆଏ ଅପରେସନ୍ କରିବା ପାଇଁ ମେସିନ୍ ଥାଏ ବହୁତ ଭଲ ଭଲ ନର୍ସ ଅଛନ୍ତି ଓ ବହୁତ ସୁବିଧା ସେଇଠି ମିଳିବେ ମିଳିଥାଏ ବହୁତ ବଡ଼ ବଡ଼ ଡକ୍ଟର୍ ଆସନ୍ତି ଆଖି ଡକ୍ଟର୍ ଆସନ୍ତି ତା'ପରେ ଯାଇକିରି ମୁଣ୍ଡ ମୁଣ୍ଡ ଦେ ମୁଣ୍ଡ ମସ୍ତିଷ୍କ କ'ଣ ହୋଇଗଲେ ଦେଖିବା ପାଇଁ ଡକ୍ଟର୍ ଆସନ୍ତି ଓ ତା'ପରେ ଦେହ ଜ୍ୱର ଫର ଦେଖିବା ପାଇଁ ବହୁତ ବହୁତ ବଢ଼ିଆ ବଢ଼ିଆ ଡକ୍ଟର୍ ଆସନ୍ତି ସେଇଠିକି ସହରାଞ୍ଚଳର ସ୍ୱାସ୍ଥ୍ୟ ସେବା କେନ୍ଦ୍ରଟା ବହୁତ ସଫା ସୁୁତୁରା ରହିଥାଏ ଅର୍ ସେ ବହୁତ ବଡ଼ ବି ହୋଇଥାଏ ସେଥିପାଇଁ ସହରାଞ୍ଚଳ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ବହୁତ ଫେସିଲିଟି ମିଳିଥାଏ ରୋଗୀମାନଙ୍କୁ ଓ ରୋଗୀ ସାାଥିରେ ଯାଇଥିବା ଗ୍ରାହକମାନଙ୍କୁ ବି ବହୁତ ଫେସିଲିଟି ମିଳିଥାଏ ଖାଇବା ପିଇବାର ବହୁତ ଫେସିଲିଟି ମିଳିଥାଏ ଓ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବା କେନ୍ଦ୍ର ବହୁତ ଛୋଟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ବହୁତ ବହୁତ କଠିନ ଅବସ୍ଥା ମିଳିଥାଏ ଆମ୍ବୁଲାନ୍ସର ସହାୟତା ମିଳେନାହିଁ ମିଳେନାହିଁ ଓ ଏମିତି ସହରାଞ୍ଚଳରେ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଯେମିତି ବଡ଼ ବଡ଼ ଡକ୍ଟର୍ ଆସିକି ସ୍ୱାସ୍ଥ୍ୟ ଦେଖନ୍ତି ଗ୍ରାମାଞ୍ଚଳରେ ସେମିତି ବଡ଼ ବଡ଼ ଡକ୍ଟର୍ ଆସିକି ସ୍ୱାସ୍ଥ୍ୟ ସେବା ଟୋଟାଲି ଦେଖିପାରନ୍ତି ନାହିଁ ଏମିତି ବହୁତ ବଡ଼ ବଡ଼ ବହୁତ ବଡ଼ ବଡ଼ ମେଡ଼ିସିନ୍ ହାଇ ପାୱାର୍ ମେଡ଼ିସିନ୍ ଜିନି ସହରାଞ୍ଚଳର ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ମିଳିଥାଏ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଟୋଟାଲି ମିଳିନଥାଏ ଓ ବହୁତ ଅସୁବିଧାର ସହିତ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଥାଏ ଆମ୍ବୁଲାନ୍ସର ସହାୟତା ବି ନ ଥାଏ ଆଉ ବଡ଼ ବଡ଼ ମେଡ଼ିସିନ୍ ହାଇ ପାୱାର୍ ମେଡ଼ିସିନ୍ର ଟୋଟାଲି ନ ଥାଏ ତେଣୁ ସେଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ